ଆଜ୍ଞା ଆମେ ଖଟଲିପାଲି ଯାଇଥିଲୁ ଗୋଟେ ଫ୍ୟାକ୍ଟ୍ରି କାମ ଥି ଦିନ୍ ବେଲିଆ ପଲେଇ ଗଲାକେ ପଲେଇ ଗଲୁ ସବୁ କାମ ଧାମ୍ ସାରିଲୁ ଆର୍ ସାଢ଼େ ଛଅ ସାତ ବାଜି ଗଲା କି ତ ଆଜ୍ଞା ବାହାରିନୁ ବୋଲେ ଗାଡ଼ି ମଟର୍ ନାହିଁ କିଛୁ ନାହିଁ ନାଇ କନ୍ ଆଜ୍ଞା ଯେତେ ରାତ୍ ହଉ ଥା ସେତ୍କି ଗୁଲ୍ ଗୁଲା ହଉ ଥାଏ କେନ୍ତା କରି ଯିମୁଁ ଗାଁ ଘର୍ କେ ଭାବୁଥୁ ନାଁଟା ଆଜ୍ଞା ଗୋଡ଼ଭଙ୍ଗା ଛକ୍ ଖଟ୍ଲିପାଲି ଗୋଡ଼ଭଙ୍ଗା ଛକ୍ କୋଡ଼ିଏ କିଲୋମିଟର୍ ହେଟା ଯିବାଟା ଆମକୁ କରା ହେଇଗଲା ରାତି ଯେତେ ରାତ୍ ହଉଥାଏ ଗାଡ଼ି ମଟର୍ ନାଇ ଟେମ୍ପୋ ନାଇ କି ରିକ୍ସା ନାଇ କି କିଛୁ ନାଇ କି ବସ୍ ନାଇ କିଛୁ ନାଇ ଯିବାର ଆଇବାର୍ ବହୁତ ଅସୁବିଧା ଆଜ୍ଞା ସେ ରାସ୍ତା ନ ଆଜ୍ଞା ରାତ୍ ହେଲା କେ ନା ରହିବେ ନ ବେଲ୍ ବୁଡ୍ଲା କେ ପଳେଇ ଆଇ ଥିବେ ନ ଯେନ ଥିଲା ପରା ପଳେଇ ଆଇବେ ଆର୍ ସେ ଆଜ୍ଞା ସେଇଟା ସେ ଅନୁଭୂତି ତା'ର ନାଇ କହନା ଆଜ୍ଞା ଯେନ୍ତା ଆମେ ଆସିନୁ ଜି ରାତି ପୁରା କୋଡ଼ିଏ କିଲୋମିଟର୍ଟେ ତା'ପରେ ଆଜ୍ଞା ଘର୍ କେ ଯେନ୍ତା ପହଞ୍ଚି ବଢ଼େ ଦୁଃଖେ ପୁରା କାଁଣ କହିବି ଆଜ୍ଞା ସେ ବିଷୟରେ କହିଲେ ତ ଆଜ୍ଞା ସିର୍ଫ୍ ଜୀବନ୍ କେନ୍ତା ଲାଗ୍ସି ସେ ରାତ୍ଟା କଟେଇଚି ଆର୍ କେନ୍ତା ଗୁଡ଼ା ହେଇଚି କି ନଏ ରୋଡ଼୍ କି